ପୁରା ଭାରତ ବର୍ଷରେ ଆଜିକାଲି ଓଡ଼ିଆ ଭାଷା ବହୁତ ଫେମସ୍ ତ ଆଜିକାଲି ବିଭିନ୍ନ ସାଂସ୍କୃତିକ ଏବଂ ଯୋଗାଯୋଗ ପାଇଁ ଓଡ଼ିଆ ଭାଷା ବହୁତ ସାହାଯ୍ୟ କରିଆସୁଛି ଏବଂ ଓଡ଼ିଆ ସାଂସ୍କୃତିକ ସମାଜ ବହୁତ ଭଲ ଅନ୍ୟ ଅପେକ୍ଷା ତ ସେଇ ହିସାବରେ ବି ଲୋକମାନେ ଓଡ଼ିଆ ଭାଷାରେ ଜାଣିପାରୁଛନ୍ତି ଏବଂ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖି ଆସିଅଛି ଏବଂ ଆଶା ଅଛି ଆଗକୁ ବି ସେମିତି ରଖିବ ଏବଂ ଆମ ୟୁଥ୍ ବା ସମାଜକୁ ବିଭିନ୍ନ ପ୍ରକାରରେ ହେଲ୍ପଫୁଲ୍ ହବ ଏବଂ ସମସ୍ତଙ୍କୁ ଏହା ବିଷୟରେ ଜାଣିବା ପାଇଁ ଆଗ୍ରହ ଦର୍ଶେଇବ ଏବଂ ବହୁତ ଭଲ ଭାବରେ ତାହା ସମସ୍ତଙ୍କୁ ଇଏ କରିବ ତ ଯୋଗାଯୋଗ ବି ଆଜିକାଲି ବହୁତ ଭଲରେ ହୋଇପାରୁଅଛି ଓଡ଼ିଆ ଭାଷାରେ